ଯାହାଫଳରେ କି ସେହିଟା ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ସାଇତି କି ରଖିଛି ତାକୁ କେହି ବି ହାତ ମାରିବାକୁ ମୁଁ ଦେଉ ନାହିଁ ଏବେ ମୋର ଗ୍ରାଜୁଏସନ କମପ୍ଲିଟ ହୋଇକି ମୋର ମାନେ ଟ୍ଵେଣ୍ଟି ଥ୍ରୀ ଇୟରସ ହେଲାଣି ମୋତେ ମୁଁ ସେହିଟାକୁ ସାଇତି କି ମଧ୍ୟ ରଖିଛି ଆଉ ସେଇଟାକୁ ମୁଁ ବହୁତ ଭଲପାଉଛି ଯେଉଁଟା କି ବାପା ମୋତେ ସେହ୍ନରେ ଦେଇଥିଲେ